ଆମେ ଦେଖୁଥିବା ସବୁ ପକ୍ଷୀମାନଙ୍କ ମଧ୍ୟରୁ ସବୁଠାରୁ ବିରଳ ଏବଂ ସ୍ଵଭାବିକ ପକ୍ଷୀଗୁଡ଼ିକ ହେଲା ଶାଗୁଣା ଚିଲ ପେଚା ଏମାନେଙ୍କୁ ଟିକେ ଦେଖିବା ଟିକେ କମ୍ ହେଲେ ପ୍ରାୟ ଶାଗୁଣା ଦେଖା ଯାଆନ୍ତି ନାହିଁ କେଉଁ ଜାଗାରେ ଯଦି କେତେବେଳେ କଣ ଏମିତି କୁକୁର କିମ୍ବା ମଣିଷର ମାଂସ ପଡ଼ିଥାଏ ତା'ହେଲେ ସେମାନେ ସେଇ ଜାଗାରେ ଉଡ଼ି ବୁଲନ୍ତି